ଆମ ଅଞ୍ଚଳରେ ବହୁତ ଗୁଡ଼ିଏ ଟେଲର୍ ଟେଲର୍ ଅଛନ୍ତି ସେମାନେ ଏମ୍ବ୍ରୋ ଏମ୍ବ୍ରୋଟୋନିୟନ୍ରେ କାମ କରିଛନ୍ତି ଯେମିତିକି ଏମ୍ବ୍ରୋଟୋନିୟରେ ବ୍ଲାଉଜ୍ ସିଲା ଏମ୍ବ୍ରୋଟୋନିରେ କିଛି ହାତ କିଛି କିଛି ହାତ ବୁଣା କିଛି କିଛି ବ୍ଲାଉଜ୍ ସିଲା ତା ପରେ ହଉଛେ ଡ୍ରେସ୍ ସିଲା ଅନେକ ପ୍ରକାର ଶାଡ଼ୀମନେ ଆଉ ଅନେକ ଗୁଡ଼ିଏ ଅନେକ ଗୁଡ଼ିଏ ପୂରା ଅଧିକାଂଶ ଜିନିଷମାନେ କରିଥାନ୍ତି ସେଥି ବହୁତ୍ ଅନେକ ଅନେକ ଦୂର ଅଞ୍ଚଳରୁ ଏମ୍ବ୍ରୋଟୋନିୟନ୍ ଶିଖି କିଣିବା ପାଇଁ ବହୁତ ଲୋକ ପଇସା ମାନେ ଆଣିଥାନ୍ତି ଏମ୍ବ୍ରୋଟୋ ଏମ୍ବ୍ରୋଟୋନିୟନ୍ ବହୁତ କାମ କାମ କାର୍ଯ୍ୟ କରିବାରେ ଆସେ ଏମ୍ବ୍ରୋଟୋନିୟନ୍କୁ ଏମ୍ବ୍ରୋଟୋନିୟନ୍କୁ ଏମ୍ବ୍ରୋଟୋନିୟନ୍କୁ ସାହାଯ୍ୟ କିଛି ସାହାଯ୍ୟ ପାଇଁ ବହୁତ ଅଞ୍ଚଳର ଲୋକମାନେ ଆସିଥାଆନ୍ତି ଏମ୍ବ୍ରୋଟୋନିୟନ୍ ପାଇଁ ଆଉ ବହୁତ ଜିନିଷ ଗୁଡ଼ିଏ ହୋଇଥାଏ ହାତବୁଣାରେ ଏମ୍ବ୍ରୋଟୋନି ଏତେ ପ୍ରକାର ସାହାଯ୍ୟ କରିଥାଏ ଯେ ଡ୍ରେସ୍ କନା ଅଧିକାଂଶ ଜିନିଷ୍ ମାନେ ହୋଇଥାନ୍ତି